ଆମର ପାଖାପାଖି ଦୁଇରୁ ତିନି ଥର ଖବରକାଗଜ ଦେଖିଥାଉ ଖବର କାଗଜ ଦେଖିବା ଦ୍ୱାରା ରାଜନୈତିକ ଏବଂ କ୍ରୀଡ଼ା ମନୋରଞ୍ଜନ ପାଣିପାଗ ବିଭାଗ ସବୁ କିଛି ଖବରକାଗଜ ଦ୍ୱାରା ଜାଣିପାରିଥାଉ ଏବଂ ନ୍ୟୁଜ୍ ଦ୍ୱାରା ବି ବହୁତ ଖବର ଜାଣିପାରିଥାଉ ଖବରକାଗଜ ଦେଖିବା ଦ୍ୱାରା ଆମର କେଉଁ ପାଖରେ କଣ ହେଇଛି କଣ ନାହିଁ ସବୁ ଜାଣି ଜାଣିଥାଉ ଏବଂ କ୍ରୀଡ଼ା କ୍ରୀଡ଼ା ଖବର ବି ସବୁ ଜାଣିପାରିଥାଉ ମନୋରଞ୍ଜନ ପାଣିପାଗ ବିଭାଗ ବର୍ଷା କେବେ ଅଛି କଣ ସବୁକିଛି ଜାଣିବା ଦ୍ୱାରା ଆମେ ସବୁ ପାଇଥାଉ ଏସବୁ ଖବର